ରେଡ଼ିଓରେ ମୋର ପ୍ରିୟ ସଙ୍ଗୀତ ସିନେମା ସଙ୍ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ ଯେହେତୁ ନୂତନ ସଙ୍ଗୀତକୁ ଗୁଡ଼ିକ ଶୁଣିବାକୁ ମିଳିଥାଏ ଯେହେତୁ ସଙ୍ଗୀତ ଶୁଣିବା ଦ୍ୱାରା ମନକୁ ଶାନ୍ତି ଲାଗିଥାଏ

ଶୁଣିବା ସଙ୍ଗୀତ ଶୁଣିବା ଦ୍ୱାରା ଲୋକମାନଙ୍କର ମନକୁ ଖୁସି ମିଳିଥାଏ ମୋତେ ସଙ୍ଗୀତ ଶୁଣିବା ପିଲାବେଳଠୁ ପିଲାବେଳୁ ମୋତେ ସଙ୍ଗୀତ ଶୁଣିବାକୁ ବହୁତ ଇଚ୍ଛା ଇଚ୍ଛା ଲାଗେ ସଙ୍ଗୀତ ସଙ୍ଗୀତରେ ଆମକୁ କୌଣସି ବି କାମ କରିବାକୁ ଆମକୁ ବିରକ୍ତ ଲାଗେ ନାହିଁ ଯେହେତୁ ସଙ୍ଗୀତ ଦ୍ୱାରା ଆମର ମାଇଣ୍ଡ ମନ ଫ୍ରି ରୁହେ ଯଦ୍ୱାରା ସଙ୍ଗୀତ ଶୁଣିବା ମନ ପ୍ରତି ଭଲ ଯେହେତୁ ଆମକୁ ଥକା ବି ଧରାପଡ଼େ ନାହିଁ କୌଣସି କାମ ବି କରିବାକୁ ମନ ବୃତ୍ତି ଇଚ୍ଛାକୃତ ରୁହେ ଯେହେତୁ ସଙ୍ଗୀତ ଶୁଣିବା ଦ୍ୱାରା ଆମ ମନ ଭଲ ଲାଗେ ମନକୁ ହାଲକା ଲାଗେ